ମୋର ପ୍ରିୟ ଖେଳ ହେଉଛି ଭଲିବଲ୍ ସେଠାରେ ମୋର ବହୁତ ପ୍ରିୟ ଅଛି ଏବଂ ଭଲିବଲ୍ ମୁଁ ପ୍ରତିଦିନ ସନ୍ଧ୍ୟା ପାଞ୍ଚଟାରେ ଖେଳେ ଭଲିବଲ୍ ଦ୍ୱାରା ଦେହ ଫିଟ୍ ସହିତ ବିଭିନ୍ନପ୍ରକାର ଏନ୍ଜଏ ମିଳେ ଏବଂ ଭଲିବଲ୍ ସାହାଯ୍ୟରେ ବିଭିନ୍ନପ୍ରକାର ସ୍ପୋର୍ଟସ୍ର ଅଗ୍ରଗତି ହୋଇଥାଏ ଏବଂ ଭଲିବଲ୍ ଦ୍ଵାରା ଏଇଟା ମୋ ନିଜସ୍ୱ ଇଚ୍ଛା ହିସାବରେ ମୁଁ ପସନ୍ଦରେ ଖେଳୁଛି ଭଲିବଲ୍ ପାଇଁ ମୋ ବହୁତ ଅଗ୍ରଗତି କରିବା ପାଇଁ ଚାହୁଁଛିି ଏବଂ ଭଲିବଲ୍ ଦ୍ୱାରା ବହୁତ କିଛି ହୋଇପାରିବ ଏବଂ ଏହା ଖେଳିବା ଦ୍ୱାରା ସେଠାରେ ପିଲାମାନଙ୍କର ସାଙ୍ଗରେ ଖେଳୁଥାଉ ଏବଂ ଭଲିବଲ୍ରେ ବହୁତ ମଜା ଆସିଥାଏ ସନ୍ଧ୍ୟା କାଳିନର ଦୃଶ୍ୟକୁ ଶୋଭା ପାଉଥାଏ ଏବଂ ଭଲିବଲ୍ରେ ହୋଇଥାଏ ଭଲିବଲ୍ ଦ୍ୱାରା ଦେହ ଫିଟ୍ ବଡ଼ି ଫିଟ୍ ଏବଂ ଏନ୍ଜଏ କରିବା ସହିତ ଗୋଟେ ଆଗରେ ଗତି କରିବାକୁ ହୋଇଥାଏ ଏବଂ ଏଥିପାଇଁ ଭଲିବଲ୍ଟି ମୋ ପ୍ରତି ବହୁତ ପସନ୍ଦ ଏ ସେଥିପାଇଁ ମୁଁ ଧନ୍ୟବାଦ ନିଜକୁ ଜଣାଉଛି